ମୁଁ ଯେତେବେଳେ ମୋର ଦଶମ ଆଉ ପଢ଼ିଲିନି ଫେଲ ହୋଇଗଲି ଦଶମରେ ତ ମୁଁ ସେତେବେଳେ ମୁଁ ଘରେ ରହିଲି ତା'ପରେ ମୁଁ ମୋ ମାଙ୍କ ଠାରୁ ଆସ୍ତେ ଆସ୍ତେ ଦେଖିଲି କେମିତି ରୋଷେଇ କରୁଛନ୍ତି କ'ଣ ମୁଁ ସେଗୁଡ଼ାକ ଦେଖିଲି ତା'ପରେ ଆସ୍ତେ ଆସ୍ତେ ମୁଁ ତାଙ୍କୁ କାମରେ ସାହାଯ୍ୟ କଲି ତା'ପରେ ମୁଁ କିଛି ଦିନ ପରେ ନିଜେ ମଧ୍ୟ ରୋଷେଇ କିଛି କିଛି କରିବା ଆରମ୍ଭ କଲି ଯେତେବେଳେ ମୁଁ ଫାଷ୍ଟ ରୋଷେଇ କରୁଥିଲି ମୁଁ ସେତବେଳେ ଚିଲି କୋବି ବନାଇଥିଲି ସେତେବେଳେ ଚିଲି କୋବିଟି ବହୁତ ମାତ୍ରାରେ ରାଗ କରିଦେଇଥିଲି କୋବି ଗୁଡ଼ିକ ବି ମୁଁ ଛାଣିବା ଟାଇମ୍ରେ ପୋଡ଼ି ଦେଇଥିଲି ଏମତି ଟିକେ ଭଲ ସେ ହୋଇନଥିଲା ଆଉ ଏହିପରି ମୋର ପ୍ରଥମ ଅଭିଜ୍ଞତା ଅଟେ